ହ୍ୟାଲୋ ହଁ ମୋର ଗୋଟିଏ ଚିକେନ୍ ତରକାରୀ ଅର୍ଡ଼ର କରିବାର ଥିଲା ପରିବାରରେ ଗୋଟିଏ ଜନ୍ମଦିନ ପାଳନ ହେଉଛି ସେଥିପାଇଁ ଆପଣଙ୍କ ହୋଟେଲରୁ ଚିକେନ୍ ତରକାରୀ ଅର୍ଡ଼ର କରିବାର ଅଛି କ'ଣ କେମିତି ଟିକିଏ ପ୍ରାଇସ୍ କୁହନ୍ତୁ ହଁ ନାଇଁ ଚିକେନ୍ ହାଫ୍ ଗୋଟିଏ ଅର୍ଡ଼ର କରିଦିଅନ୍ତୁ ଆଉ ଚିଲି ଚିକେନ୍ କେଜିଏ ହଁ ସର୍ବଶ୍ରେଷ୍ଠ ଆପଣଙ୍କର କ'ଣ ଆଉ କ'ଣ କ'ଣ ବିକ୍ରି ହେଉଛି ଆଚ୍ଛା ଖାଦ୍ୟ ଆଉ ଥଣ୍ଡା ବି ଯୋଡ଼ିଏ ତିନିଟା ଅର୍ଡ଼ର କରିଦିଅନ୍ତୁ ଆଉ କେତେବେଳକୁ ପହଞ୍ଚିବ ଏଇଟା ଆଚ୍ଛା ନାଇଁ ଭଲ ରହିବ ତ ଚିକେନ୍ଟା କାରଣ ରାତି ପର୍ଯ୍ୟନ୍ତ ରହିବାର ଅଛି ହଁ ସବୁ ଗେଷ୍ଟମାନେ ବି ଆସିବେ ତାଙ୍କ ପାଇଁ ବି ଅର୍ଡ଼ର କରିବାର ଅଛି ଆପଣ କେତେ ସମୟ ଭିତରେ ଆଣିକି ଡେଲିଭରି ଦେବେ ଆମକୁ ଆଚ୍ଛା ହଁ ନିହାତି ସେଇଟା ଜଲ୍ଦି ଦରକାର ଆମର କାରଣ ଗେଷ୍ଟମାନେ ଜଲ୍ଦି ବି ପଳାଇଆସିବେ

ଆଉ ଟିକିଏ ଜଲ୍ଦି ଆଣନ୍ତୁ ଆଉ ଯେମିତି ଚିକେନ୍ କ୍ଵାଲିଟି ଯେମିତି ଭଲ ରହିବ ଖରାପ ହେଲେ ଆପଣ ଫେରସ୍ତ ନେଇକି ଯିବେ